ଆଗକାଳରେ ଲୋକମାନେ କ'ଣ କରୁଥିଲେନା ଯେଉଁ ସେତେବେଳେ ତ ଏତେ ନଳକୂପ ହେଇନଥିଲା ସେଥିପାଇଁ ଲୋକମାନେ ବିଭିନ୍ନ ପୋଖରୀ କିମ୍ବା ନାଳ ବା ଯାହାଙ୍କ ପାଖାପାଖି ନଈ ଥିବ ସେଥିରୁ ପାଣି ଆଣି ତା'କୁ କ'ଣ କରୁଥିଲେ ନା ତାକୁ ଘରେ ଆଣି ପାଣି ଫୁଟେଇ ଯେଉଁ ବିଭିନ୍ନ ମାଟି ଯେଉଁ ଜାଗାରେ ରହୁଥିଲା ଯେଉଁଥିରେକି ସେମାନେ ପାଣି ବ୍ୟବହାର କରିପାରୁଥିଲେ ସେଥିରେ ସେ କ'ଣ କରୁଥିଲେ ନା ପାଣି ଫୁଟାଇ ଗୋଟେ ଶୁଖିଲା କପଡ଼ାରେ ଛାଣି ସେତେବେଳେ ପିଉଥିଲେ ସେଇ କାମକୁ ଏବେବି ଅଭ୍ୟାସକୁ ଅନୁକରଣ କରୁଛନ୍ତି ଯେଉଁ ଲୋକଙ୍କମାନଙ୍କ ପାଖରେ ପାଣି ଶୁଦ୍ଧ କରିବା ପାଇଁ କିଛି ଉପଚାର ନାହିଁ ସେମାନେ କ'ଣ କରୁଛନ୍ତି ନା ପାଣିକି ସେମିତି ଗରମପାଣି ମାନେ ଫୁଟେଇ ତାକୁ ପାଣିକି ଶୁଦ୍ଧ କରୁଛନ୍ତି ଏଇ ପ୍ରୋସେସ୍ରେ ବି ଲୋକମାନେ ବହୁତ ପାଣିମାନେ ଯେଉଁ ବୀଜାଣୁ ସବୁ ନଷ୍ଟ ହଉଛନ୍ତି ତା'ପରେ ଲୋକମାନେ ବି ସେ ଅସୁସ୍ଥ ପରିବେଶରେ ରହୁଛନ୍ତି ଆ ଏବେ ବି ବିଭିନ୍ନ ଜାଗା ଓ ଏବେ ତ ବ କହିବାକୁ ଗଲେ ବହୁତ ଜାଗାରେ ନଳକୂପ ହେଇଗଲାଣି ବିଭିନ୍ନ ଲାଇନ୍ ପାଣି ବି ଆସୁଛି ସେଥିରେ ବି ଲୋକମାନେ କ'ଣ କରୁଛନ୍ତି ନା ଆ ପାଣିକି ଫୁଟେଇକି ବ୍ୟବହାର କରୁଛନ୍ତି ପାଣିକୁ ଫୁଟେଇବା ଦ୍ଵାରା ଆମର କ'ଣ ହେଉଛିନା ଅଁ ଦେହପାଇଁ ବି ଯେଉଁ ଖରାପ ଜୀବାଣୁ ଥାଆନ୍ତି ସେଥିରେ ସବୁ ଗରମ ପାଣି ଗରମ କରିବା ଦ୍ଵାରା ସିଏ ଭିତରେ ମରିଯାଉଛନ୍ତି ଏବଂ ତାକୁ ଯାହା ଅଳିଆ ପଡ଼ୁଛି ତାକୁ ଆମେ ଛାଣିକି ସେ ତା'ପରେ ଆମେ ବ୍ୟବହାର କରୁଛୁ ସେଇଟା ବି ମୁଁ ବି ଲୋକମାନଙ୍କୁ କହିବାକୁ ଚାହୁଁଛି ସେମିତି ବି କହିବାକୁ ଗଲେ ବି ଗାଁ ପରିବେଶରେ ବି ଲୋକମାନେ ଏବେ ବି କିଛିକିଛି ଜାଗାରେ ଅଛି ବହୁତ ଜାଗାରେ ନାହିଁ କିଛିକିଛି ଜାଗାରେ ଅଛି ଯେଉଁଠିକି ସେମାନେ ପୋଖରୀରୁ ପାଣି କିମ୍ବା କୂଅରୁ ବି ପାଣି ନେଉଛନ୍ତି ଯାହାଦ୍ଵାରା କ'ଣ ହେଉଛି ନା କୂଅ ବି ଖୋଲା ରହୁଛି ଯେଉଁଥିରେକି ଗଛ ଇଏ ପତ୍ର ଫତ୍ର ସେଥିରେ ସବୁ ପଡ଼ୁଛି ନଷ୍ଟ ହେଇକି ପଡ଼ୁଛି ବହୁତ ପୋକ ଏସବୁ ପଡ଼ୁଛନ୍ତି ତାକୁ ଆଣିକି ପାଣିକି ଛାଣିବା ଦ୍ଵାରା ପାଣି ଉଷୁମ କରିବା ଦ୍ଵାରା ସେସବୁ ଜୀବାଣୁମୁକ୍ତ ବି ହେଉଛି ଏବଂ ଛାଣିବା ଦ୍ଵାରା ଯେଉଁ ତା' ଦେହରେ ଯାହା ଅଳିଆ ଆବର୍ଜନା ପଡ଼ିଛି ସିଏ ବି ଛାଣି ହେଇଯାଉଛି ସେମିତି ତାକୁ ଓ ପିଇବା ଦ୍ଵାରା ଆମ ପାଇଁ ଆମ ସେ ସ୍ୱାସ୍ଥ୍ୟ ପାଇଁ ବି ବହୁତ ଭଲ ହେଉଛି ସେତିକି କରିବା ଆମ କଥା